ଆଜ୍ଞା ସ୍ଵାସ୍ତିକ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ମୁଁ ଆପଣଙ୍କର ରେଷ୍ଟୁରାଣ୍ଟ୍ରୁ ବହୁତ ଥର ଅର୍ଡ଼ର କରିଥିଲି ଏବେବି ଅର୍ଡ଼ର କରିଛି ଭାତ ଡାଲି ମଟନ୍ ସାଲାଡ଼ ପାମ୍ପଡ଼ ଏସବୁ ଅର୍ଡ଼ର କରିଛି ମୋର ବିଲ୍ ହେଉଛି ଗୋଟେ ହଜାର ପାଖାପାଖି ନଅଶହ ଅଶୀ ବିଲ୍ ହେଉଛି ତ ମୁଁ ସେହି ପଇସାକୁ କ୍ୟାସ୍ ଅନଲାଇନ୍ ପେମେଣ୍ଟ୍ କରିଦେଇଛି ତ ଆପଣଙ୍କ ରେଷ୍ଟୁରାଣ୍ଟ୍ର ରେଟିଂ ଭଲ ଥିଲା ଯେହେତୁ ସେଥିପାଇଁ ମୁଁ ଏଇ ଥର ବି ଅର୍ଡ଼ର କରିଛି ତ ମୁଁ ସେଇ ଅନଲାଇନ୍ ପେମେଣ୍ଟ୍କୁ ମୁଁ କ୍ୟାସ୍ ଅନ୍ ଡେଲିଭରିରେ କନଭର୍ଟ କରିବାକୁ ଚାହୁଁଛି ଯେହେତୁ ମତେ ଟିକେ ଡର ଲାଗୁଛି ପେମେଣ୍ଟ୍ କରିଦେଇଛି ତ ସେଥିପାଇଁ ତ ମୁଁ କ୍ୟାସ୍ ଅନ୍ ଡେଲିଭରି କରିଦେବି ସେଇ ପେମେଣ୍ଟ୍କୁ